ଚାଷ ସାଧାରଣତ ପାଣିପାଗ ଉପରେ ହିଁ ନିର୍ଭରଶୀଳ ଯଦି ପାଣିପାଗ ଠିକ୍ ରହିବ ତାହେଲେ ଆମର ଚାଷ କ୍ଷେତ୍ରରେ ଚାଷ ଭଲ ଫଳିବ ଯଦି ପାଣିପାଗ ଖରାପ ରହିବ ତାହେଲେ ଆମର ଚାଷକାମ ଉଜୁଡ଼ି ଯିବ ସେଥିପାଇଁ ସାଧାରଣତ ପାଣିପାଗକୁ ଦେଖିକି ମଧ୍ୟ ଆମେ ଅଲଗାପ୍ରକାର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ ଆଉ ଯଦି ପାଣିପାଗ କୁ ଦେଖିବାକୁ ଗଲେ ସାଧାରଣତଃ ଆମେ ବା ଖରା ଆଉ ବର୍ଷା ଏଇ ଦୁଇଟା ଜିନିଷ ଆମର ନିହାତି ଚାଷ କାମପାଇଁ ନିହାତି ଦରକାର କିନ୍ତୁ ଗରମ ଦିନରେ ଯେତେ ଅଧିକ ଖରା ହେଉଛି ସେଥିପାଇଁ ଆମକୁ ସେଇ ଟାଇମ ରେ ପାଣିର ପରିମାଣଟା ଅଧିକା ଦରକାର ଅ ସେଥିପାଇଁ ଆମକୁ ବିଭିନ୍ନପ୍ରକାର ନଳକୂପ ହଉ ବୋରୱେଲ ହଉ ନଦୀ କିମ୍ବା ନାଳ ଉପରେ ଆମକୁ ନିର୍ଭର କରିବାକୁ ପଡ଼ିଥାଏ କିନ୍ତୁ ଏହାଦ୍ୱାରା ପାଣି ବି ମଧ୍ୟ ସଫିସେଣ୍ଟ ମାନେ ସଫିସେଣ୍ଟ ମଧ୍ୟ ଖରାଦିନରେ ମଧ୍ୟ ମିଳିପାରେନାହିଁ କାହିଁକିନା ଆମର ଏଇଟା ହେଉଛି ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏଇଠି ପାଣି ଅଧିକାଂଶରେ ଯଦି କେନାଲ ମାଧ୍ୟମ ଯଦି ପ୍ରତି ଅଞ୍ଚଳକୁ କରିଦିଆଯାଆନ୍ତା ଯେଉଁଟି ନଦୀ ପାଣି ଚାଷ ଜମିରେ ଯାଇପହଁଞ୍ଚନ୍ତା ତାହେଲେ ଆମ ଏରିଆର ଥିବା ସବୁ ଚାଷ ଜମି ଗୁଡ଼ିକ ଭଲ ଚାଷ ହୋଇପାରନ୍ତା